ଏବେ ଦଶ ଦିନ ତଳେ ଟ୍ରେଣ୍ଡରୁ ଗୋଟେ କିଲର ଜିନ୍ସ ଆଣିଥିଲି ହଁ ତାହା ପଡ଼ିଥିଲା ସତରଶହ ବାବନ ଟଙ୍କା ହଁ ବହୁତ ଫିଟିଙ୍ଗ ଲାଗୁଚେଁ ଆଉ କଲର୍ଟା ବି ମୋର ବହୁତ ପସନ୍ଦ ହେଇଚେ ଆଉ ଷ୍ଟିଚେବୁଲ୍ ବି ଦେଇଚେ ଆଉ ଭଲ ଫିଟିଙ୍ଗ ରହୁଚେ ହଁ ବହୁତ କମ୍ଫର୍ଟେବୁଲ ଲାଗୁଚେ ଭଲ ଅଛେ ପ୍ରଡ଼କ୍ଟଟା ଭଲ ଅଛେ